ଏମିତିରେ ତ ସବୁ ଜିନିଷ ମୋତେ ଖାଇବାର ଲାଗି ଭଲଲାଗ୍ସି ହେଲେ ମୋର ବେଶି ପସନ୍ଦର ଖାଦ୍ୟ ହେଲା କଲରା ଭଜା କଲରା ଭଜାଟା ମୋତେ ଏତେ ପସନ୍ଦ ଲାଗ୍ସି ଯେ ମୁଁ ଯେତେବେଳେ ବି ଘରେ ଥିସି ମୋର ମା' କୁ କହିସିନ୍ କଲରା ଭଜା କରିବାର ଲାଗି ଆର୍ ଯଦି ସେ କଲରା ଭଜାଟା ମୋର ମା' ରାନ୍ଧିଥିବ ତା'ହେଲେ ସେଇଟା ଏତେ ମିଠା ଲାଗ୍ସି ସେଣେ ଯେତିକି ଳୁଣ ଦେବାର କଥା ଯେତିକି ତେଲ ଦେବାର କଥା ପୂରା ପରଫେକ୍ଟ ହିସାବରେ ସେ ତେଲ ଲୁଣ ଦେଇକରି ବନାସି ଆର୍ ତା'ର ହାତର ବନା କଲରା ଭଜା ଯଦି ଏତେ ମିଠା ଲାଗ୍ସି ଯେ ମୁଁ ଯେତେବେଳେ ବି ଘରେ ରହିସି ସେଇଟା ହିଁ ଖାଇବାର ଲାଗି ପସନ୍ଦ କର୍ସି ଆର୍ କଲରା ବି ତ ଏମିତିରେ ବି ବହୁତ ଗୁଣ ଅଛି ସେଥିଲାଗି ମୋତେ କଲରା ଭଜା ଖାଇବାର ଲାଗି ବହୁତ ପସନ୍ଦ ଲାଗ୍ସି